ରାୟଗଡ଼ା ଜିଲ୍ଲାରେ ରୋଜଗାର ଓ ଜୀବିକାର ମୁଖ୍ୟ ଉତ୍ସ ଗୁଡ଼ିକ ହେଲା ମୁଖ୍ୟତଃ ଚାଷ ଆଉ କଳକାରଖାନା ଆଉ ଲୋକମାନେ ସରକାରୀ ଚାକିରି ଘରୋଇ ଚାକିରିକୁ ପସନ୍ଦ କରନ୍ତି କାରଣ ଏହା ଦ୍ୱାରା ଲୋକମାନେ ରୋଜଗାରକ୍ଷମ ହୋଇପାରନ୍ତି ଆଉ ଆତ୍ମନିର୍ଭରଶୀଳ ହୋଇପାରନ୍ତି ଆଉ ଆମ ଜିଲ୍ଲାରେ ବେକାରୀ ସମସ୍ୟା ଥିବା ବେକାରୀ ସମସ୍ୟା ଅଛି କାରଣ ଆଜି ବି ମାନେ କିଛି ଶିକ୍ଷିତ ଯୁବକ ପାଠ ପଢ଼ାପଢ଼ି କରି ମାନେ ଚାକିରି ନ ପାଇ ବୁଲାବୁଲି କରୁଛନ୍ତି ସେମାନଙ୍କୁ କାର୍ଯ୍ୟକ୍ଷମ କରାଇପାରିଲେ ସରକାର ସେମାନଙ୍କ ପାଇଁ କିଛି ବ୍ୟବସ୍ଥା କଲେ ବା କଳକାରଖାନା ବିଭିନ୍ନ କୃଷି ଶିଳ୍ପ ଉନ୍ନତି ମାନର ଯେଉଁ କୃଷି ଆଉ ଶିଳ୍ପ କଳକାରଖାନା ଏସବୁରେ ସେମାନଙ୍କୁ ଚାକିରି ଦେଲେ ଲୋକମାନେ ଉପକୃତ ହୋଇପାରିବେ ଏହା ଦ୍ୱାରା ମାନେ ବେସରକାରୀ ବେସରକାରୀ ସେ ଚାକିରି ସେବା ଲୋକମାନେ ପାଇପାରିବେ